ଆଜିକାଲି ଖେଳ ଉପରେ ବହୁତଗୁଡ଼ିକ ଖେଳ ରହିଛି ସେହି ଖେଳଗୁଡ଼ିକ ହେଲା ହକି କ୍ରିକେଟ୍ ଆଉ ବ୍ୟାଡ଼ମିଣ୍ଟନ୍ ଖୋଖୋ ଇତ୍ୟାଦି ବିଭିନ୍ନ ପ୍ରକାର ଖେଳ ମାଧ୍ୟମ ରହିଛି କିନ୍ତୁ ଆଜିକାଲିର ଶିଶୁମାନେ ଓ ବୟପ୍ରାପ୍ତ ବ୍ୟକ୍ତିମାନେ କୌଣସି ଖେଳ ଖେଳିବା ଉପରେ ଇଚ୍ଛା କରନ୍ତି ନାହିଁ ସେମାନେ ଗୃହରେ ବସି ବାହାରକୁ ନଯାଇ ଲୁଡ଼ୁ କ୍ୟାରମ୍ କିମ୍ବା ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଯେପରିକି ହୋମ୍ ଡ଼େକର୍ ଟେମ୍ପଲ୍ ରନ୍ ଇତ୍ୟାଦି ବିଭିନ୍ନ ପ୍ରକାର ଗେମ୍ଗୁଡ଼ାକ ଖେଳିବାକୁ ପସନ୍ଦ କରନ୍ତି ଯାହାଦ୍ୱାରା କି ସେମାନେ ଗୃହରେ ବସି ଫ୍ୟାନ୍ ଅନ୍ କରି ଆରାମରେ ବସି ଗେମ୍ ଖେଳିପାରିବେ କିନ୍ତୁ କ୍ରିକେଟ୍ ହକି ଏଗୁଡ଼ିକ ଖେଳିବା ଦ୍ୱାରା ବାହାରକୁ ଯିବାକୁ ପଡ଼ିଥାଏ ଯାହାକି ସେମାନଙ୍କୁ ଭଲ ଲାଗେନାହିଁ ତେଣୁକରି ସେମାନେ ଗୃହରେ ବସି ଖେଳ ଖେଳିବାକୁ ଇଚ୍ଛା କରନ୍ତି